ହ୍ୟାଲୋ ହଁ ମ୍ୟାନେଜର ସାର୍ ସାର୍ ମୋ ରୁମ୍ଟା ସେ ଲକ୍ ପଡ଼ିଯାଇଛି ଆଉ ସାର୍ ଓପନ୍ ହିଁ ହଉନି ଆଉ ଏଠାରେ କିଛି ଖାଇବାକୁ ମଧ୍ୟ ନାହିଁ ତ ଆପଣଙ୍କ ଷ୍ଟାଫ ଏମିତି କେମିତି କରୁଛନ୍ତି ଯେ ଆମେ ଏଠାରେ ଆସଛୁ ଆଉ ଆମ ପାଇଁ କିଛି ସୁବିଧା ନାହିଁ ବାହାରୁ ଆସିଥିବା ଲୋକମାନଙ୍କ ପାଇଁ ଆପଣଙ୍କ ପାଖରେ ଏମିତି କିଛି ସୁବିଧା ନାହିଁ କି ଆପଣ ବୁଝୁନାହାନ୍ତି ଆମମାନଙ୍କ କଥା ତ ଆ ସାର୍ ଜଲ୍ଦି ପଠାନ୍ତୁ ସାର୍ ବହୁତ ଟାଇମ୍ ହେଇଗଲାଣି ଆଉ ଏ ଭିତରେ ମୁଁ ବହୁତ ଅସୁବିଧାରେ ଅଛି ଆପଣ ଜଲ୍ଦି କିଛି ବ୍ୟବସ୍ଥା କରନ୍ତୁ ହଉ ମ୍ୟାମ୍ ଠିକ୍ ଅଛି ହେଲେ ଏମିତି ଅସୁବିଧା କେମିତି ହେଉଛି ଆପଣ ଦେଖିକି କରିବା କଥା ନା ଆମେ ଏତେ ଦୂରୁ ଆସିୁଛୁ ଆଉ ଏଠି ସୁବିଧା କିଛି ନାହିଁ ଏହାଦ୍ୱାରା ହୋଟେଲ୍ରେ ବି ବହୁତ ଅସୁବିଧା ହୋଇପାରେ ହଉ ଠିକ୍ ଅଛି ତ କେତେ ଭିତରେ ଆସିପାରିବେ ହଉ ଜଲ୍ଦି ଟିକେ କରନ୍ତୁ ଏ ଭିତରେ ବହୁତ ଅସୁବିଧା ହେଉଛି

ଆଚ୍ଛା ଏହାଦ୍ୱାରା ଯଦି ଏମିତି କିଛି ଭୁଲ ଆଉଥରେ ବି ହବ ତେବେ ହୋଟେଲ୍ର ବି ଅପମାନ ହବ ଏଥିରେ ଅନେକ ଲୋକ ଆସୁଛନ୍ତି ଯଦି ଏଇ ଜିନିଷଟାକୁ ବାହାରକୁ ବି ମୁଁ କରିଦେବି ତାହେଲେ ଆପଣଙ୍କ ପାଇଁ ସେଇଟା ଅସୁବିଧା ହେଇପାରେ ନା ତ ସେଥିପାଇଁ ଆପଣଙ୍କୁ ବି ସୁବିଧା ରଖିବା କଥା କି ଆମମାନଙ୍କୁ କିଛି ଅସୁବିଧା ନ ହଉ ହଉ ଠିକ୍ ଅଛି ହ ଠିକ୍ ଅଛି ତ ଜଲ୍ଦି ଟିକେ ପଠାନ୍ତୁ ବହୁତ ଅସୁବିଧା ହେଉଛି ଏଠି ଠିକ୍ ଅଛି ଜଲ୍ଦି ପଠାନ୍ତୁ

ଥ୍ୟାଙ୍କ ୟୁ ଜଲ୍ଦି ପଠାନ୍ତୁ